ମୋର ମନେ ଥିବା ପାଞ୍ଚଟି ତାରିଖ ହେଲା ପନ୍ଦର ଦଶ ଦୁଇହଜାର ଉଣେଇଶି ଆଠ ଏଗାର ଦୁଇହଜାର କୋଡ଼ିଏ ଏଗାର ପାଞ୍ଚ ଦୁଇହଜାର ଏକୋଇଶି ବାର ନଅ ଦୁଇହଜାର ବାଇଶି ଦଶ ତିନି ଦୁଇହଜାର ତେଇଶି